ହଁ ଆମେ ଲକ୍ଡ଼ାଉନ୍ ଠାରୁ ବହୁତ ମୋବାଇଲ୍ ଏବଂ ଲାପଟପ୍ ବ୍ୟବହାର କରିବା ଆରମ୍ଭ କରୁଛୁ କାରଣ ଲକ୍ଡ଼ାଉନ୍ ପୂର୍ବରୁ ଆମେ କଲ୍ ସ୍କୁଲ୍ ଏବଂ ଟ୍ୟୁସନ୍ ଯାଉଥିଲୁ ଏହାଦ୍ୱାରା ମୋବାଇଲ୍ର ଏତେ ବହୁଳ ବ୍ୟବହାର କରିବାକୁ ପଡ଼ୁନଥିଲା କିନ୍ତୁ ଲକ୍ଡ଼ାଉନ୍ ପରେ କି ଆମେ ଟ୍ୟୁସନ୍ ଏବଂ ସ୍କୁଲ୍ ନଯାଇପାରିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଲୁ ଏଣୁ ଅନଲାଇନ୍ ସ୍କୁଲ୍ ଅନଲାଇନ୍ କ୍ଲାସ୍ କରିବାକୁ ବାଧ୍ୟ ହେଲୁ ଏହାଦ୍ୱାରା ଆମେ ଲାପଟପ୍ ମୋବାଇଲ୍ ଅଧିକ ବ୍ୟବହାର କରିବା ଆରମ୍ଭ କରିଥିଲୁ ଅନଲାଇନ୍ ସ୍କୁଲିଂ ଅନଲାଇନ୍ ସ୍କୁଲିଂ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା କାରଣ ଆମେ ଅନଲାଇନ୍ରେ ପାଠ ପଢ଼ିବା ପରେ ଘର ଘରକାମରେ ମଧ୍ୟ ଘରେ ମୋବାଇଲ୍ ସ ପାଇବା ସମୟରେ ଆମେ ବହୁତ ପ୍ରକାର ଗେମ୍ ଖେଳୁଥିଲୁ ଏବଂ ଏବଂ ଏଥିଯୋଗୁଁ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ ବର୍ତ୍ତମାନ ଆମେ ଅଧିକରୁ ଅଧିକ ମୋବାଇଲ୍ ବ୍ୟବହାର କରି ବା ବହୁତ ଅଧିକରୁ ଅଧିକ ମୋବାଇଲ୍ ବ୍ୟବହାର କରୁଛୁ ଯାହା ଆମ ସ୍ୱାସ୍ଥ୍ୟ ପ୍ରତି ବହୁତ କ୍ଷତିକାରକ ଅଟେ